ହ୍ୟାଲୋ ରେନ୍ବୋ ରେଷ୍ଟୁରାଣ୍ଟରୁ କହୁଛନ୍ତି ମୁଁ କେନ୍ଦୁପଡ଼ା ଗ୍ରାମରୁ ରମେଶ ଚନ୍ଦ୍ର ବେହେରା କହୁଛି ମୁଁ ବର୍ତ୍ତମାନ ବହୁତ ଭୋକିଲା ଅଛି ଭାତ ମାଛ ଡାଲି ମିଲ୍ଟିଏ ଦରକାର ଏହାର ଦାମ୍ କେତେ ହେଉ ଠିକ ଅଛି ଆଜି ଷୋଳ ଚାରି ଦୁଇହଜାର ତେଇଶ ଦିନ ଦୁଇଟା ସମୟରେ ମିଲ୍ଟି ଆଣି ପହଞ୍ଚାଇଦେଲେ ମୁଁ ବହୁତ ଖୁସି ହେବି